ଭାରତରେ ମସଲା ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରାଯାଏ ଏବଂ ବ୍ୟଞ୍ଜନ ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଇଥାଏ ଭାରତରେ ପ୍ରମୁଖ ଖାଦ୍ୟ ହେଉଛି ରୁଟି ଓ ଓଡ଼ିଶାରେ ପ୍ରମୁଖ ଖାଦ୍ୟ ହେଉଛି ଭାତ ଯାହାଦ୍ୱାରା ସେମାନଙ୍କର ଜୀବନଯାପନ ଭଲ ଆନନ୍ଦରେ କଟିଥାଏ ମସଲାଯୁକ୍ତ ଖାଇବା ଖାଦ୍ୟ ଖାଇବା ଦ୍ୱାରା ଲୋକମାନେ ବହୁତ ଅସୁବିଧାରେ ପଡ଼ିଥାନ୍ତି ଯାହାଫଳରେ ଲୋକମାନେ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି ଏବଂ ବ୍ୟଞ୍ଜନ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସ୍ତୁତ କରିଥାନ୍ତି ଦୈନନ୍ଦିନ ଜୀବନରେ ତିଆରି ହେଉଥିବା ବିଭିନ୍ନ ବର୍ଜ୍ୟବସ୍ତୁ ମସଲଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଭାରତରେ ରୁଟି ଭାତ ଡ଼ାଲି ଇତ୍ୟାଦି ଭାବରେ ବ୍ୟଞ୍ଜନ କରାଯାଇଥାଏ ଯାହାଫଳରେ ସେମାନେ ବହୁତ ଖୁସି ଆନନ୍ଦରେ ଖାଇବାକୁ ବ୍ୟବହାର କରିଥାନ୍ତି